ହଁ ହ୍ୟାଲୋ ମୁଁ ରିଲୁ କହୁଛି କ'ଣ କରୁଛ ହଁ ଗରମ ଲାଗୁଛି କ'ଣ ଚାଲୁନା ଟିକେ ବୁଲି ଆସିବା ବାରଙ୍ଗ ଆଡ଼େ

ହେ ଏଇ ଇନ୍ଦ୍ରା ପର ପାର୍କକୁ ଯିବା ଆଉ ଆଉ କ'ଣ ଘରେ ପୁଅ କ'ଣ କରୁଛି ଯିବା ଆଉ ହୁ ହୁଁ ପୁଅ ମାନେ ଭଲ ରେଜଲ୍ଟ ରଖୁଛି ପରୀକ୍ଷାରେ ନା କ'ଣ ହୁ ବାପା ବୋଉ ସମସ୍ତିଙ୍କ ଦେହ ଭଲ ଅଛି ଏ ବୋଉର ଦେହ ଟିକେ ଭଲ ନାହିଁ ଏଇ ହାତଫାତ ଟିକେ କ'ଣ ହେଉଛି ଟିକେ ତା'ର ଟିକେ ଖରାପ ଅବସ୍ଥା ଆଉ ଏଇଆ ଆଉ ହଁ ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି ହଁ ଆଉ ଆଉ ଚାଲୁନା ଯିବା ଟିକେ କୋଉଠି କୋଉଠି କୋଉଠି ହେଲାଣି ହଁ ମୁଁ ବାହାରୁଛି ମୋର ତ ଘର କତିରେ ଆଉ ମୁଁ ଯାଉଛି ଆଉ ଅପେକ୍ଷା କରିଥାଅ ଟିକେ ଆଉ ଏଇ ମୁଣ୍ଡଫୁଣ୍ଡ କୁଣ୍ଡଉଛି ଆଉ ଟିକେ ମେକଅପ୍ ହେଇଯାଏ ଯିବା ଆଉ ଆଉ କ'ଣ ଆଉ କ'ଣ ସବୁ ଭାଇ କ'ଣ କରୁଛନ୍ତି

ସେଇ ପରିସ୍ଥିତି ସମସ୍ତଙ୍କର ଆଉ ଆମର ସେଇ ପରିସ୍ଥିତି ଏବେ ଆଉ ଘରେ ଆସି ଆମର ସେମିତି ରହିଛନ୍ତି ଆଉ ରୋଜଗାର ସେମିତି ନାହିଁ କିଛି ତ ହଉନି ଆଉ କ'ଣ କରିବା ଏଇ ଘରେ ରହିକି କେମିତି କ'ଣ ପରିବାର ପୋଷିବା କେମିତି କ'ଣ ଚଳିବା କ'ଣ କରିବା ହଁ ଆଉ ଆସିଗଲୁ ମୁଁ ମୁଁ ଆସି ହେଇଗଲି ଟିକେନାକ କୋଉଠି କାଇଁ ପାଉନି ତ ନା ମୁଁ ଦେଖିନି ଏ ହେ ହଁ ହଁ ହାତ ଟେକି ଦେଖୁନୁ ହଁ ହଁ ଜାଣିପାରିଲି ହଉ ହଁ ଆଉ କ'ଣ ସବୁ କାଲି ଆଜିକାଲି କ'ଣ ରାଜନୀତି ସବୁ ଚାଲିଛି ଏମିତି ବେକାର ସବୁ ହଁ ହଁ

ହୁଁ ହଁ ବା ହୁଁ ହଁ ହୁଁ ହୁଁ ଆମେ ତ ଗରିବ ଆଉ ହଁ ରଖ

ଆମର କିଛି ନାହିଁ ଖଟିଲେ ଖାଇବା ଏଇଠି କାମ ଧନ୍ଦା ନାହିଁ ଆମେ କେମିତି କ'ଣ ଚଳିବା କ'ଣ କରିବା ଆଉ କାମ ଧନ୍ଦା ନା ବା କିଛି କରୁନାହାନ୍ତି ଆମେ କେମିତି ବଞ୍ଚିବା କେମିତି ସଂସାର କେମିତି କ'ଣ ରହିବା ପିଲାଛୁଆ କେମିତି କ'ଣ ପାଠଶାଠ ପଢ଼ିବେ କ'ଣ କେମିତି ରହିବେ

ହଁ ହୁଁ ନା ବା ହଁ

କ'ଣ କରିବା ଦିନ ମଜୁରୀ ଆମେ କ'ଣ କରିବା ଆଉ କ'ଣ ସବୁ ଆଜି ରୋଷେଇବାସ କ'ଣ ହେଇଥିଲା ହଉ ହଉ ଲୋ ରଖୁଛି